ଟେକ୍ନୋଲୋଜିଦ୍ଵାରା ସମାଜ ଶିଳ୍ପ ବହୁତ ଅଗ୍ରଗତି କରିଛି ଆମେ କୌଣସି ଅଞ୍ଚଳର ଦୁର୍ଘଟଣା କିମ୍ବା ଘଟଣା କିଛି ମୁହୂର୍ତ୍ତରେ ପାଇ ପାରୁଛୁ ଲୋକମାନେ ଆଗରୁ ଯେଉଁ ସମ୍ମୁଖିର ଅସୁବିଧାର ସମ୍ମୁଖୀନ ହେଉଥିଲେ ବର୍ତ୍ତମାନ ତାହା ନାହିଁ ଟେକ୍ନୋଲୋଜି ମାଧ୍ୟମରେ କୌଣସି ଅଞ୍ଚଳର ସମ୍ବାଦ ଆମେ କିଛି ସେକେଣ୍ଡ ମାଧମରେ ହସ୍ତଗତ ହେଉଥାଉ